ହଁ ମୁଁ ଦଶ ରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଚାରିଲକ୍ଷ ଦୁଇହଜାର ନଅଶହ ପଞ୍ଚାବନ ତିନିଲକ୍ଷ କୋଡ଼ିଏହଜାର ଦୁଇଶହବାବନ ପାଞ୍ଚଲକ୍ଷ ଚାଳିଶିହଜାର ଚାରିଶହଅଶୀ ଛଅଲକ୍ଷ ବାଇଶହଜାର ଦୁଇଶହନବେ ନଅଲକ୍ଷ ନଅହଜାର ନଅଶହ ଅନେଶତ